ଆମ ଗ୍ରାମାଞ୍ଚଳରେ ଧାନ ଚାଷ ଏବଂ ପନିପରିବା ଚାଷ ବହୁତ ମାତ୍ରାରେ ହୁଏ ପନିପରିବା ସାଇତି ରଖିବା ପାଇଁ ବହୁତ ଷ୍ଟୋର୍ ଖୋଲାଯାଇଛି ପନିପରିବାକୁ ସାଇତି ରଖିବା ପାଇଁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉନାହାନ୍ତି ଲୋକମାନଙ୍କର ପନିପରିବା ଠିକ୍ ଭାବରେ ରହୁଛି ଏବଂ ତାଙ୍କର କିଛି କ୍ଷତି ହେଉନାହିଁ